ବାଇକ ଚଳେଇବା ଟା ତ ସମସ୍ତେ କୁହନ୍ତି ସାଧା ସିଧା କିନ୍ତୁ ସବ ଚଳେଇବା ଟା ବି ସବୁ ଆଡ଼ୁ ଲକ୍ଷ୍ୟ ନଜର ଚଳେଇବାକୁ ପଡ଼ିବ କେଉଁଠି ଖାଲ ରାସ୍ତା କେଉଁଠି ଉଚା ରାସ୍ତା କେଉଁଠି ଢିପ କେଉଁଠି ଟ୍ରାଫିକ କେଉଁଠି ସଂକୀର୍ଣ୍ଣ ରାସ୍ତା ସବୁଆଡ଼କୁ ଲକ୍ଷ୍ୟ କରି ନବାକୁ ପଡ଼ିବ ନହେଲେ ଫାଇନ କଟିବ କେଉଁଠି ରାସ୍ତାକୁ କୁକୁର ବାହାରି ପଡ଼ିବେ କେଉଁଠି ରାସ୍ତାକୁ ଛେଳି ବାହାରି ପଡ଼ିବେ କେଉଁଠି ଛୋଟ ପିଲା ବାହାରି ପଡ଼ିବେ ସବୁଆଡ଼କୁ ଲକ୍ଷ୍ୟ କରି ବାଇକ ଚଳେଇବାକୁ ପଡ଼ିବ ଏମତି ଦ ଦେଖୁଛନ୍ତି ରାସ୍ତା ଘାଟ ବାରମ୍ବାର ଆକ୍ସିଡ଼େଣ୍ଟର ସମ୍ମୁଖୀନ ହଉଛନ୍ତି ଆପଣଙ୍କୁ ହେଲମେଟ ବିଶେଷ କରି ବାଇକ ଚଲେଇଲା ବେଳେ ହେଲମେଟ ପିନ୍ଧି ଗାଡ଼ି ଚଲେଇବାକୁ ପଡ଼ିବ ମୁଁ ଏଇ କିଛି ଦିନ ଆଗରୁ ବାଇକ ଚଲେଇ ଆସିଲା ବେଳେ ଦେଖିଥିଲି ଯେ ରାଜଘାଟ ପାଖାପାଖି ଗୋଟେ କାର ଆଉ ଗୋଟେ ମଟର ସାଇକେଲ ଭିତରେ ଆକ୍ସିଡ଼େଣ୍ଟ ହେଇ ଗୋଟେ ମଟର ସାଇକେଲ ବାଲାର ଜୀବନ ଚାଲିଯାଇଥିଲା ତା ମୁଣ୍ଡରେ ହେଲମେଟ ନଥିଲା ଏମତି ସବୁଆଡ଼କୁ ଲକ୍ଷ୍ୟ କରିସାରିଲା ଗାଡ଼ି ଚଲେଇଲା ବେଳେ ସବୁ ଆଗ ହେଲମେଟ ପିନ୍ଧି ଚଲେଇବା ଦରକାର